ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାଁହୁଥିବା ମୋର ବନ୍ଧୁ ଓ ସମ୍ପର୍କିୟମାନଙ୍କୁ ମୁଁ କହିବି ଯେ ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ ଯଦି କ୍ୟାରିୟର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ବି ମେଡ଼ିକାଲ୍ ଉପରେ କିମ୍ବା ଡକ୍ଟରେଟ ଉପରେ ଆପଣ ପଢ଼ାପଢ଼ି କରନ୍ତୁ ସେ ମେଡ଼ିକାଲ ଆମର କେବେ ବନ୍ଦ ହେବାର ନାହିଁ ସେ ମେ ମେଡ଼ିକାଲ ହେଉ କିମ୍ବା ବି ଫର୍ମା ହେଉ ଆପଣ ଯଦି କରିବାକୁ ଚାହୁଁଛନ୍ତି ତାହାଲେ ଭଲ ଏବଂ ବୈଷୟିକ କ୍ଷେତ୍ରରେ ମଧ୍ୟ ଯେପରି ଆମର ଆଇ ଟି ଆଇ ଡିପ୍ଲୋମା କରିବାକୁ ଚାହୁଁଥିଲେ କରିପାରିବେ କାହିଁକିନା ପ୍ରାଇଭେଟ୍ ଜବ ହେଉ ଗଭର୍ଣ୍ଣମେଣ୍ଟ ଜବ ହେଉ ଏଥିରେ ଭଲ କ୍ୟାରିଅର ଅଛି ଆମର ବିଜ୍ଞାନର ଭଲ ୟୁନିଭର୍ସିଟି ହେଉଛି ଦିଲ୍ଲୀ ୟୁନିଭର୍ସିଟି ଯାହାକି ଆମର ନିୟୁଦିଲ୍ଲିରେ ଅଛି ଏବଂ ଖ୍ରୀଷ୍ଟ ୟୁନିଭର୍ସିଟି ଯାହାକି ଆମ ବ୍ୟାଙ୍ଗଲୋରରେ ଅଛି